ସ୍ଥାନୀୟ କଳା ଓ କାରିଗରୀ ପ୍ରଦର୍ଶନୀ ପାଇଁ ସରକାର ଜିଲ୍ଲା ସ୍ତରରେ ଜିଲ୍ଲା ମହୋତ୍ସବ ବ୍ଲକ ସ୍ତରରେ ବ୍ଲକ ମହୋତ୍ସବ ଭୁବନେଶ୍ୱରରେ ପ୍ରଦର୍ଶନୀ ଏବଂ ବଡ଼ ବଡ଼ ଜାଗାରେ ଶୋ' ବା ପ୍ରୋଗ୍ରାମ କରନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଦେଶବିଦେଶରୁ ବହୁତ ନୃତ୍ୟଶିଳ୍ପୀ କଣ୍ଠଶିଳ୍ପୀ ଆସିଥା'ନ୍ତି ଯାହା ସ୍ଥାନୀୟ କଳା କାରିଗରଙ୍କୁ ବହୁତ ପ୍ରେରଣା ଦେଇଥାଏ ବହୁତ ମଧ୍ୟ ଲୋକ ଯୋଗ ଦେଇଥା'ନ୍ତି ଦୂରରୁ ବହୁତ କଳା କାରିଗର ମାନେ ଆସିଥିବାରୁ ଦେଖିବା ପାଇଁ ବହୁତ ଆଗ୍ରହ ହୋଇଥା'ନ୍ତି